ଟେଲିଭିଜନ୍ ଟେଲିଭିଜନ୍ ଦ୍ୱାରା ଗୁଟେ ଆମେ ଦୁନିଆସାରା କଥା ଜାନୁଚୁଁ ଏଣ୍ଟର୍ଟେନ୍ମେଣ୍ଟ୍ ହଉଛେ ଆମେ ଫିଲ୍ମ ଦେଖି ପାରୁଚୁଁ ସିରିଏଲ୍ ଦେଖି ପାରୁଚୁଁ ନ୍ୟୁଜ୍ ଗୁଟେ ଅନ୍ଧ ମଣିଷ ବି ଯଦି ତାର୍ ସାଉଣ୍ଡ୍ ଶୁନ୍ଲା ବେଲେ କିଛି ଗୁଟେ ସେ ବିଷୟରେ ଜାଣିପାରୁଛେ ଗୁଟେ ଛୋଟ୍ ଛୁଆ କାର୍ଟୁନ୍ ଦେଖିକିନା ତାର୍ ମନୋରଞ୍ଜନ୍ କରି ପାରୁଛେ ସେ କିଛି ଖେଲ୍ ହଉ ଯାହା କିଛି ବି ହଉ ଆମେ ଯଦି ଟେନ୍ସନ୍ରେ ଥିମୁ ଟି ଭି ଦେଖ୍ମୁ ପାଞ୍ଚ୍ ମିନିଟ୍ ଆମର୍ ମାଇଣ୍ଡ୍ ଫ୍ରେସ୍ ରହୁଛେ ଆଉ କାଁ ଆମେ ଯଦି କିଛି ଗେମ୍ ଖେଲ୍ବାର୍ ଅଛେ ବି ଟେଲିଭିଜନ୍ ଦ୍ୱାରା ଆମେ ଗେମ୍ ବି ଖେଲିପାରୁଚୁଁ ଯାହା କିଛି ବି ଆମେ ଟେଲିଭିଜନ୍ରୁ ଜାଣି ପାରିଛୁନ୍ ମାନେ ଆମର୍ ପୁରା ମାଇଣ୍ଡ୍ ଫ୍ରେସ୍ ହଉଛେ ଟେଲିଭିଜନ୍ରେ